ମୋର ପ୍ରିୟ କଳା ହେଉଛି ସଙ୍ଗୀତ ନୃତ୍ୟ ମଧ୍ୟ ଦେଖେ କିନ୍ତୁ ମୋତେ ସଙ୍ଗୀତ ବହୁତ ଭଲ ଲାଗେ କାହିଁକିନା ଗୀତ ଶୁଣିବାପାଇଁ ଭଲଲାଗେ ଗୀତ ଗାଇବାପାଇଁ ଭଲଲାଗେ ନା ଗୀତ ତ ଏମିତି ଷ୍ଟେଜ୍ରେ କେବେ ଗାଇନି ଯାହାକୁ କୁହନ୍ତି ବାଥ୍ରୁମ୍ ସିଙ୍ଗର ଭଲଲାଗେ ଶୁଣିବାପାଇଁ ଏବଂ ଯେମିତି ଆମ ଓଡ଼ିଶାର ସିଙ୍ଗରମାନେ ଯଦି ଗୀତ ବୋଲୁଛନ୍ତି କଣ୍ଠଶିଳ୍ପୀମାନେ ହେଉଛନ୍ତି ଅସିମା ପଣ୍ଡା କୁମାର ବାପି ନମିତା ଅଗ୍ରୱାଲ୍ ଏଭଳି ସମସ୍ତେ ରହିଛନ୍ତି ବହୁତ କଳାକାର ରହିଛନ୍ତି ଗୀତ ବୋଲୁଛନ୍ତି ସେମାନଙ୍କୁ ଦେଖିକି ମୁଁ ଅନୁପ୍ରାଣିତ ହୁଏ ମୋର ଯଦି ଗୀତ ଟିକିଏ ଶିଖିବାପାଇଁ ଇଚ୍ଛା ହୁଏ ଏମିତି ତ କେବେ ଯାଇକି ମୁଁ ସାକ୍ଷାତ କରି ଶିଖିନି କିନ୍ତୁ ଟିଭିରେ ଦେଖେ ମୋତେ ଭଲଲାଗେ ତାଙ୍କ ପାଖରୁ କିଛି ଶିଖି ପାରେ ଏବଂ ତାଙ୍କ କାର୍ଯ୍ୟ ସେହି କାର୍ଯ୍ୟକୁ ମୁଁ ତାଙ୍କ ଦ୍ଵାରା ପ୍ରଭାବିତ ହୁଏ ଷ୍ଟେଜ୍ ସୋ ସେମାନଙ୍କର ଦେଖିବାପାଇଁ ମୋତେ ଭଲଲାଗେ